ସାହିତ୍ୟରେ ଆମେ ପଢ଼ୁ କାବ୍ୟ କବିତା ଏବଂ ଭାଷାର ଉନ୍ନତି ହେବାର ଲାଗୁଛି ଓଡ଼ିଆ ଭାଷା ହେଲା ଆମ ମାତୃଭାଷା ଓଡ଼ିଆ ପ୍ରତ୍ୟେକ ତ ଆମ ପରି ଖୁବ ରୋମାଞ୍ଚ ସାହିତ୍ୟରେ ବହୁ କବି ତାଙ୍କର ଭାଷା ଦେଇ ବିଭିନ୍ନ କାବ୍ୟ କବିତାର କରିଛନ୍ତି